ଆମର ପରମ୍ପରା ସାଂସ୍କୃତିକ ପରମ୍ପରା ଭିତରେ ରଜ ଗୋଟେ ଅନ୍ୟତମ ପରମ୍ପରା ଯାହାକି ଆମ ଓଡ଼ିଶାରେ ବା ଓଡ଼ିଆର ପ୍ରଥମ ମାନେ ମୁଖ୍ୟ ପରମ୍ପରା ବୋଲି ତାକୁ ମନାଯାଏ ରଜ ମାନେ ରଜ ହେଉଛି ଓଡ଼ିଆମାନଙ୍କର ପର୍ବ ତ ରଜରେ ରଜରେ ଝିଅମାନେ ନୂଆ ଡ୍ରେସ୍ ପିନ୍ଧନ୍ତି କିଛି ବି ଝିଅମାନେ ହେଉ କିମ୍ବା ସ୍ତ୍ରୀଲୋକମାନେ ହେଉ କେହି ବି କିଛି ମାନେ ଘରର କାମ କରନ୍ତିନି ବହୁତ ପ୍ରକାରର ପିଠାପଣା ହୁଏ ଦୋଳି ଲାଗିଥାଏ ଝିଅମାନେ ସବୁ ଦୋଳିରେ ଖେଳନ୍ତି ସ୍ତ୍ରୀ ଲୋକମାନେ ଲୁଡ଼ୁ ତାସ୍ ସବୁ ଏମିତି ସବୁ ବିଭିନ୍ନପ୍ରକାର ଖେଳ ଖେଳନ୍ତି ଛୋଟ ଛୋଟ ପୁଅପିଲାମାନେ ବି ସବୁ କବାଡ଼ି ସବୁ ଏମିତି ସବୁ ବିଭିନ୍ନପ୍ରକାର ଖେଳ ଖେଳନ୍ତି ତ ରଜକୁ ରଜଟା ଆମର ତିନି ଦିନ ପାଳନ କରାଯାଏ ତା ଆଉ ତା'ପର ଦିନ ବସୁମତୀ ସ୍ନାନ ତାକୁ ବି ମିଶେଇଲେ ଚାରି ଦିନ ଆମର ରଜ ପାଳନ କରାଯାଏ ତ ରଜ ରଜରେ ବହୁତ ଭଲ ଲାଗେ ବହୁତ ମଜା ଲାଗେ ପିଠାପଣା ଖାଇକି ସମୟ କେମିତି ବିତିଯାଏ ଜଣାପଡ଼େନା ରଜ ଆମର ସାଂସ୍କୃତିକ ପାରମ୍ପରିକ ପର୍ବ ଅଟେ